ସ୍ୱାସ୍ଥ୍ୟ ଯେନ୍ଟାକି ଯେନ୍ ନିଜେ ସଫା ରହେବାର୍ କଥା ଯେନ୍ଟାକି ବିଡ଼ି ସିଗ୍ରେଟ୍ ଯେନ୍ତା ସବ୍ ପିଇ ଦଉଚନ୍ ଆର୍ ଯେନ୍ଟା ପକେଇ ଦଉଚନ୍ ସାର୍ଟ୍ ପେଣ୍ଟ୍ ପକେଇ ଦଉଚନ୍ ତା କେନ୍ଦା ଆନ ପକେଇ ଦେଉଚନ୍ କେନ୍ଦା ସେ ଖଚୁଚେ ତା ସେ ବହୁତ୍ ପ୍ରଦୂଷଣ ଦିହେକେ ପଡ଼ୁଚେ ବୋଲେ ଏନ୍ତା ଆନ ଉ ସେ ଡଷ୍ଟ୍ବିିନ୍ ଆନି ଉନା କରି ଟିକେ ରଖ୍ସି ବ ହେନ୍ତା ପିଲାମାନେ ହେଲେ ବହୁତ୍ ଫିକି ଫୁକା କରି ନାଲିକେ ଏନ୍ତା ଫିକ୍ବାକେ ଘରେ ଗଲା ପଡ଼ିଥିସି ହେତେବେଳେ କହୁଚେ ଯେ ନିଜେ ଡଷ୍ଟ୍ବିନ୍ଟା ଆନ ଡଷ୍ଟ୍ବିନ୍ ରଖ ନାଇହେଲେ ତ ନିଜ୍କେ ନିଜ୍ ପ୍ରଭାବ୍ ପଡ଼୍ବା ବେମାର୍ ଅନେକ୍ ପ୍ରକାରର୍ ବେମାର୍ ଯେ ବେମାର୍ ହେବା ବହୁତ୍ କିଛି ବ୍ଲଡ଼୍ କେନ୍ସର୍ ଏନ୍ତା ସବୁ ହେସି ହେତର୍ଲାଗି ଡଷ୍ଟ୍ବିନ୍ ଆନି ଉନା ଡଷ୍ଟ୍ବିନ୍ ରଖ ଆଉ ଏନ୍ତା ସଭେ ରଖ ଡଷ୍ଟ୍ବିନ୍ ଗୁଟେ ଗୁଟେ ଘର ଘରର ଗୁଟେ ଗୁଟେ ଘିନ ଡଷ୍ଟ୍ବିନ୍ ଡଷ୍ଟ୍ବିନ୍ ରଖ ଆଉ ଏନ୍ତା ବହୁତ ବେମାର୍ ହଉଛେ ଯେନ୍ତା ଯଦି ନି ରଖିବ ଡ଼ଷ୍ଟ୍ବିିନ୍ ନା ବାହାରେ ଫିକ୍ବ ଦେଖ ତମର୍ ଧିଏକି ପ୍ରେସର୍ ପଡ୍ବା ହେଲା ପ୍ରେସର୍ ପଡ଼୍ବା ପ୍ରେସର୍ ପଡିକରି ଜର୍ ବହୁତ୍ ତା'ପରେ ଜୀବନ ଯାଇପାରେ ସେତଲା କେନ୍ତା ବହୁତ୍ ବହୁତ୍ ପିଲାମାନେ ଅଛନ୍ ଯେ ଯେନ୍ତା ଖାଇ ଖୁଆ ଦେସନ୍ ନି ଗାଧନ୍ ପାଞ୍ଚ୍ ଛଅ ଦିନ୍ ନି ଗାଧନ୍ ଯେନ୍ତାକି ଦିହେ କୀଟାଣୁ ଫିଟାଣୁ ରହିଯାଏସି ତ ହେମାନ୍କୁ ମୁଇଁ କହେବାର୍ ଲାଗି ଚାହୁଁଚେଁ ଯେ ହେନ୍ତା ଭାଇମନେ ନିକର ନିଜେ ସୁରକ୍ଷିତ ରହ ନିଜ୍କେ ନିଜ୍ ରହ ଅଲ୍ଗା ଲୋକ୍କେ ବି କହି ଦିଅ କି ଏନ୍ତା ନିପକାବେ ଡଷ୍ଟ୍ବିନ୍ଟେ ଆନ୍ବେ ଡଷ୍ଟ୍ବିନ୍ ଭିତ୍ରେ ପକାବେ ଯେ ଡଷ୍ଟ୍ବିନ୍ ଯେ ପୁରି ଧର ପୁରି ଯିବା ବେଲେ ଯିବେ କେନ୍ ନା ତା ବନେଇ ବୁନା କରି ନାଲି ନୁଲାଟେ ବନେଇ ବନା କରି ଗୁଟେ ଠାନେ ରଖିବେ ଗୁଟେଠାନେ ରଖିକି ଫିକ୍ବେ ସେଥିି ଏନ୍ତା ଫିକ୍ବେ ବହୁତ୍ ଯଦି ନିି ଫିକ୍ବେ ଧର ତମ ଯେତବେଲେ ପ୍ରେସର୍ ପଡ଼୍ବା ତା'ପରେ ହେତେବେଲେ ଡାକ୍ତରଖାନା ବହୁତ୍ ବହୁତ୍ କିଛି ପଏସା ମ ଏତେ ପଏସା କାଏଁ ସାର୍ବାର୍ ଅଛେ ଏନ୍ତା ବହୁତ୍ କର ମୁଁ ଏନ୍ତା କରିଯା ମତେ ହେ ଏନ୍ତା ଜର୍ ଜୋର୍ ହେଲା ଏନ୍ତା ଯେ ଏନ୍ତା ତା'ପରେ ଏନ୍ତା କହେଲିି କହେଲେ କି ପିଲାମନେ ଏନ୍ତା ରଖ୍ଲି ଡଷ୍ଟ୍ବିନ୍ କି ଡଷ୍ଟ୍ବିନ୍ ଇଟା ସବୁ ରଖିଲି ଏନ୍ତା ତୁମେ ବି ରଖ ଆର୍ ଦିହିକେ ସୁସ୍ଥ ପୁରା ମାନେ ଅଛନ୍ ପୁରା ମାନେ ଗାଧନ୍ ନିି ସାବୁନ୍ ମାଖନ୍ନିି ମାଖନ୍ନିି ସାଗୁନ୍ ମାଖ ଲାଇବଏ ଲାଇବଏ ଡେଟର୍ଜେଣ୍ଟ୍ ଆସୁଚି ମାଖ